ମୁଁ ଘରେ ବିଭିନ୍ନ ପ୍ରକାର ଗୃହ ପାଳିତ ପଶୁ ପାଳନ କରିଅଛି ଯଥା ଗାଈ ଛେଳି କୁକୁଡ଼ା ଶୁଆ ନେଉଳ ବିଲେଇ କୁକୁର ଯାହାକି ବିଭିନ୍ନ ପ୍ରକାର ପଶୁଙ୍କୁ ରଖିଛି ଏମାନଙ୍କ ଠାରୁ ମୁଁ ଅନେକ ପ୍ରକାର ଲାଭ ପାଇଥାଏ ଯାହାଦ୍ୱାରା କି ମୁଁ ମୋ' ପରିବାରର ପରିପୋଷଣ କରେ ମୁଁ ଏହି ପଶୁମାନଙ୍କ ଠାରୁ କ୍ଷୀର ଅଣ୍ଡା ମାଂସ ଆଦି ପାଇଥାଏ ଏଥିମଧ୍ୟରୁ ମୋର କ୍ଷୀର ଅଧିକ ଉତ୍ପାଦନ ହୋଇଥାଏ ଆଉ ସେହି କ୍ଷୀର ରୁ ବଳକା ରଖି ମୁଁ ଘିଅ ଆଦି ଲହୁଣୀ ଆଉ ଛେନା ଦହି ବିକ୍ରି କରି ବନାଇ ବିକ୍ରି କରିଥାଏ ଏହାଛଡା ମୁଁ ମାଂସ ଅଣ୍ଡା ଆଦି ମଧ୍ୟ ବିକ୍ରି କରେ କ୍ଷୀର ଉତ୍ପାଦନ ଅଧିକ ହେଉଥିବାରୁ ମୁଁ ଖିରରେ ବହୁତ ଲାଭ ପାଇଥାଏ ଓ ଏହାକୁ ବିକ୍ରି କରି ମୋର ଘର ପରିବାର ସୁଖରେ ଚଳେଇପାରିଥାଏ